ଆମ ଅଞ୍ଚଳ ଲୋକପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ମାଲ୍ୟମବନ୍ତ ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ବହୁତ ବଡ଼ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ପାଖାପାଖି ଆଠ ଦଶ ଲୋକ ଆୟୋଜନ ବନ୍ଦୋବସ୍ତ ହୋଇଥାଏ ନାଟକ ସଙ୍ଗୀତ ଗୀତ ପରିଚାଳନା ସବୁ ହୁଏ ଏଇଠି ଆମର ମୋର ଏ କାର୍ଯ୍ୟକ୍ରମ ବହୁତ ସୁନ୍ଦର ବି ହୋଇଥାଏ ପରିଚାଳନା କରିଥାନ୍ତି ଆମ ଜିଲ୍ଲାପାଳ ଆଉ ଦେଖିବାକୁ ମନୋରଞ୍ଜନ ହୋଇଥାଏ ପାଖାପାଖି ପାଞ୍ଚ ଛଅ ଦିନ ତ ହୁଏ ଅନୁଷ୍ଠାନଟି ବହୁତ ସୁନ୍ଦର ବି ହେଇଥାଏ ମାଲ୍ୟବନ୍ତ ମହୋତ୍ସବଟା ବହୁତ ଦୂର ଦୂର ସ୍ଥାନରୁ ଲୋକ ଆସନ୍ତି ବହୁତ ମେଳା ଦୋକାନ ବଜାର ବି ବସିଥାଏ କାର୍ଯ୍ୟକ୍ରମ ହୁଏ ଅନୁଷ୍ଠାନ ହୁଏ ନାଚ ଗୀତ ଅନୁଷ୍ଠାନ ବି ହୁଏ ବହୁତ ପ୍ରୋଗ୍ରାମ୍ ହୁଏ ଏତେ ପ୍ରବଳ ଭିଡ଼ ହୁଏ ଯେ ଆଉ ଛିଡ଼ା ହେବାକୁ ଜାଗା ନାହିଁ ସୁନ୍ଦର କାର୍ଯ୍ୟକ୍ରମ ହୁଏ ଆମର ଏଇଠି ଲୋକପ୍ରିୟ କାର୍ଯ୍ୟକ୍ରମ